ମୁଁ କିଣିଥିବା କିଡ଼୍ସ ୱେଆର୍ର ଖରାପ ଗୁଣ ଗୁଡ଼ିକ ହେଉଛି ଏହାର ଡେଟ୍ ଫେଲ୍ ହୋଇଯାଇଥିଲା ୟା ଭିତରେ ପିଲାଙ୍କ ପାନିଆ ନଥିଲା ପ୍ୟାଣ୍ଟଟି ଚିରି ଯାଇଥିଲା ସାମ୍ପୋ ଡବାଟି ଫାଟି ଯାଇଥିଲା